ଏକ ହଜାର ଦୁଇ ପାଞ୍ଚ ହଜାର ସାତ ଏକ ଲକ୍ଷ ତିନି ହଜାର ଚାରିଶହ ପଚିଶ ଦୁଇ ଲକ୍ଷ ଅଠେଇଶ ହଜାର ତିନିଶହ ବାଉନ ତିନି ଲକ୍ଷ ଚାରି ହଜାର ପାଞ୍ଚଶହ ଛଅଷଠି